ଆଜିକାଲି ଦୁନିଆ ବହୁତ ଆଗକୁ ଗଲାଣି ଆଗକାାଳରେ ସେମିତି ଯେକୌଣସି କାର୍ଯ୍ୟ କରିବା ପାଇଁ ଆମେ ବଡ଼ ମାନଙ୍କ ଠାରୁ ପରାମର୍ଶ ନେଇଥିଲୁ ଫଲରେ ଆମେ ସେଥିରେ ସଠିକ୍ ପାରଦର୍ଶିତା ଲାଭ କରିପାରୁନଥିଲୁ କିନ୍ତୁ ଏବେ ଯେକୌଣସି କାର୍ଯ୍ୟ ପାଇଁ ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର ହେଉଛି ଫଲରେ ଆମେ ଯେକୌଣସି ସମୟରେ ସଠିକ୍ କାର୍ଯ୍ୟ କରିପାରୁଛୁ ଆମର ଭୁଲ ମଧ୍ୟ କମରେ କମିଯାଉଛି ଆଜିକାଲି ନାସ ଖାସିବା ଠାରୁ ନ୍ତ ଆନ୍ତରିକକ୍ଷା ଯିବା ପାଇଁ ମଧ୍ୟ ଟେକ୍ନୋଲୋଜିର ବ୍ୟବହାର ହଉଛିି ସେହି ଟେକ୍ନୋଲୋଜି ବ୍ୟବହାର କରି ଆଜି ଆମେ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ମାନ ତିଆରି କରୁଛୁ ଫଳରେ ମଣିଷ ଜୀବନ ଆରାମଦାୟକ ହୋଇପାରୁଛି ପୁଣି ଏହାର ବ୍ୟବହାର ଦ୍ୱାରା ମଧ୍ୟ ଆମେ କେତେକ ଜିନିଷକୁ ନିଜର ନିୟନ୍ତ୍ରଣରେ ରଖିପାରୁ ଯଥା ବର୍ତ୍ତମାନ ଚାରିଆଡ଼େ ପ୍ରବଳ ଗରମ ଅଛି ଭାରତର ମାତ୍ରା ଏବେ ଅଠଚାଲିଶ ଡିଗ୍ରୀ ସେଲସିୟସକୁ ମଧ୍ୟ ଛୁଇଁଲାଣି କିନ୍ତୁ ଏତେ ଗରମରେ ମଧ୍ୟ ମଣିଷ ଭଲ ଭାବରେ ଜୀବନ ଧାରଣ କରିପାରୁଛି କାରଣ ବର୍ତ୍ତମାନ ଟେକ୍ନୋଲୋଜିର ବ୍ୟବହାର କରି ମଣିଷ କୁଲର୍ ଏ ସି ଇତ୍ୟାଦି ତିଆରି କରିପାରୁଛି ତେଣୁ ଏତେ ଗରମରେ ମଧ୍ୟ ଆମେ ନିଜ ଘର ମଧ୍ୟରେ ଥଣ୍ଡାରେ ରହି ଗରମକୁ ପ୍ରତିହିତ କରିପାରୁଛୁ ସେମିତି ଆଜିକାଲି ବିଭିନ୍ନ ଜନ୍ତୁମାନଙ୍କୁ ସୁରକ୍ଷା ଦେବାକୁ ଅଭୟାରଣନ୍ୟମାନ ଘୋଷଣା କରାଗଲାଣି ସେହି ଅଭୟାରଣନ୍ୟର ଚାରିପାର୍ଶକୁ ବାଡ଼ ମଧ୍ୟରେ ଦିଆଯାଇଛି ଫଳରେ ସେଠାକାର ପଶୁପକ୍ଷୀ ବାହାରକୁ ଯାଇପାରିବେ ନାହିଁ କିମ୍ବା କୌଣସି ଶିକାରୀ ସେହି ଅଞ୍ଚଳ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ସେହି ସ୍ଥାନ ମାନଙ୍କରେ ଜନ୍ତୁମାନଙ୍କର ଗତିବିଧି ଗୁଡ଼ିକ ଜାଣିବା ପାଇଁ ଅନେକ ସ୍ଥାନରେ ସି ସି ଟି ଭି କ୍ୟାମେରା ମାନ ଲଗାଯାଇଛି ପୁଣି ସେମାନଙ୍କ ସଂଖ୍ୟା କିପରି ବୃଦ୍ଧି ହେବ ସେଥିପାଇଁ ବିଭିନ୍ନ ଟେକ୍ନୋଲୋଜି ମାଧ୍ୟମରେ ଚେଷ୍ଟା କରି ତାଙ୍କର ସଂଖ୍ୟାକୁ ବୃଦ୍ଧି କରାଯାଇଛି